ହ୍ୟାଲୋ ପ୍ରମୋଦ ଡ୍ରାଇଭର ହଁ ମୁଁ ଅସିତ କୁମାର ପ୍ରଧାନ କହୁଥିଲି ମୋର ଗୋଟିଏ କ୍ୟାବ୍ ବୁକିଂ କରିଛି ମୁଁ ମୁଁ ଆଉ ମୋ ସାଙ୍ଗମାନେ ଆମେ ପୁରୀ ଯାଇକି ରିଟର୍ନ କରିଥାନ୍ତୁ ଆମ ଘର ହେଉଛି ଉପରବସ୍ତ ଆଉ ଉପରବସ୍ତରୁ ଯିବୁ ପାଞ୍ଚଜଣ ପୁରୀ ପୁରୀରୁ ପୁଣି ଆସିବୁ ପାଞ୍ଚ ଜଣ ମୁଁ ବୁକିଂ କରିଛି ଆମର ଆସନ୍ତା ପାଞ୍ଚ ତାରିଖ ଦିନ ଆଉ ପାଞ୍ଚ ତାରିଖ ଦିନ ସକାଳ ଛଅଟାରେ ଆଉ ଆପଣ କ'ଣ ସେହି ବିଷୟରେ କଣ କିଛି କୁହନ୍ତୁ କେତେ ଟଙ୍କା କ'ଣ ନେବେ ଆଉ କ'ଣ କିଛି ଚାର୍ଜ ଅଛି କାର୍ଟା କାର୍ଟା କ'ଣ ପଠେଇବେ କେମିତି କ'ଣ କରିବେ ସେଇଟା ଆପଣ କହିବେ ଆଉ